ପଶୁପାଳନ କରିବା ପାଇଁ ମଧ୍ୟ କିଛି ନିୟମ ରହିଛି ଯଥା ପଶୁଙ୍କ ପାଇଁ ଏକ ଘରର ବ୍ୟବସ୍ଥା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ପଶୁଙ୍କର ରୋଗ ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ପଶୁ ଡାକ୍ତରଖାନା ରହିଛି ସେଠାକୁ ମଧ୍ୟ ନେବା ପାଇଁ ମଧ୍ୟ ସରକାର ନିୟମ କରିଛନ୍ତି କୌଣସି ପଶୁକୁ ହତାଦର କରିବା ନାହିଁ ସେମାନଙ୍କୁ ଆମ ପରିବେଶ ସହିତ ଖାପଖୁଆଇ ସେମାନଙ୍କର ଖାଦ୍ୟକୁ ଆମେ ଗୁରୁତ୍ୱ ଦେଇ ଆମେ ପରିବେଶକୁ ମଧ୍ୟ ତିଆରି କରିଛୁ ସେଥିପାଇଁ ଆମେ ମଧ୍ୟ କେତେଗୁଡ଼ିଏ ସମୟରେ ୟୁଟ୍ୟୁବ୍ ଚ୍ୟାନେଲରେ ପଶୁଙ୍କର ରକ୍ଷଣାବେକ୍ଷଣ ପଶୁଙ୍କର ଯତ୍ନ ଏବଂ ପଶୁଙ୍କର ଔଷଧପତ୍ର ବିଷୟରେ ଆମେ ବିଭିନ୍ନ ସମୟରେ ଅନୁସରଣ କରି ସେ ସବୁକୁ ବ୍ୟବହାର କରୁ ଆଉ ଏହା ଛଡ଼ା ମଧ୍ୟ ସରକାରଙ୍କର ଯେଉଁ ନିୟମ ରହିଛି ସେ ସରକାରଙ୍କର ନିୟମ ନିୟମାବଳୀ ମଧ୍ୟ ପଶୁ ଡାକ୍ତରଖାନାରେ ଉପଲବ୍ଧ ରହିଛି ସେହି ଅନୁଯାୟୀ ଆମେ ପଶୁ ଗ୍ରାମରେ ଥିବା ପଶୁ ଡାକ୍ତର ପଶୁ ଡାକ୍ତରଙ୍କର ଆସିଷ୍ଟାଣ୍ଟଙ୍କୁ ମଧ୍ୟ ଆମେ ବ୍ୟବହାର କରୁ ଯେଉଁଟାକି ସେମାନେ ଆମର ପଶୁମାନଙ୍କୁ ରକ୍ଷଣ କରିବାରେ ବହୁତ ସାହାଯ୍ୟ କରନ୍ତି